ଗାଡ଼ି ଗାଡ଼ି ବାଲା ଠିକ୍ କରିଥିଲେ ସେ ଗାଡ଼ି ବାଲା ଯୋଉଁ ହିସାବରେ ଆମେ ଆସିଥିଲେ ସେ ଗାଡ଼ିର ଆମର ପମ୍ପଚର୍ ହେଲା ମଝିରେ ଆମର ରାସ୍ତା ମଝିରେ ସେ ଗାଡ଼ି ଯୋଉ ହିସାବରେ ଆମକୁ ନେଇଥିଲା ସେ ପମ୍ପଚର୍ ହେଲା ତା'ପରେ ସେ ଗାଡ଼ି ଆମେ ସେ ଗାଡ଼ି ଅପେକ୍ଷା ଅଲଗା ଗାଡ଼ି ନେଇକି ଆମେ ଘରକୁ ଆସିଲେ ତ ସେ ଭଳିଆ ଜିନିଷ ଆମକୁ ଦିଅନ୍ତୁ ନାହିଁ